ଆମ ଅଞ୍ଚଳରେ ବିଭିନ୍ନ ଧାର୍ମିକ ପର୍ବ ପାଳନ କରାଯାଏ ସେଗୁଡ଼ିକ ହେଉଛି ରଜ କୁମାର ପୂର୍ଣ୍ଣିମା ଦୁର୍ଗା ପୂଜା ଦୀପାବଳି ହୋଲି ମକର ସଂକ୍ରାନ୍ତି ବିଶୁବପଣା ସଂକ୍ରାନ୍ତି ଶିବରାତ୍ରି ଶୀତଳଷଷ୍ଠୀ ଦଶହରା ଇତ୍ୟାଦି ଅନେକ ପର୍ବପର୍ବାଣୀ ଆମ ଅଞ୍ଚଳରେ ପାଳନ କରାଯାଇଥାଏ ଆମେ ରଜକୁ ତିନି ଦିନ ପାଳନ କରିଥାଉ ରଜ ମୁଁ ପହିଲି ରଜ ରଜ ସଂକ୍ରାନ୍ତି ବସୁମତୀ ସ୍ନାନ ତିନ ଦିନ ପାଳନ କରିଥାଉ ଏବଂ କୁମାର ପୂର୍ଣ୍ଣିମା ଆମେ ଗୋଟେ ମାସ ପର୍ଯ୍ୟନ୍ତ ପାଳନ କରିଥାଉ କୁହାଯାଏ ଯେ କୁମାର ପୂର୍ଣ୍ଣିମା ଯେଉଁ ଝିଅମାନେ କୁଆଁରୀ ଝିଅମାନେ କୁମାର ପୂର୍ଣ୍ଣିମା କରି ଜହ୍ମକୁ ଅନେଇ ଖାଇଲେ ତାଙ୍କୁ ସୁନ୍ଦର ସ୍ୱାମୀ ମିଳିଥାଏ ଆମେ ଦୂର୍ଗା ପୂଜା ଦୂର୍ଗା ମା'ଙ୍କୁ ପୂଜା କରିଥାଉ ଦୂର୍ଗା ପୂଜାରେ ଏବଂ ଦୀପାବଳିରେ ଆମେ କାଳୀ ମାଙ୍କୁ ପୂଜା କରିଥାଉ ଶିବରାତ୍ରିରେ ଭଗବାନ ଶିବଙ୍କୁ ପୂଜା କରିଥାଉ ଆମେ ରାତି ଉଜାଗର ରହି ରାତି ସାରା ଉଜାଗର ରହିଥାଉ ଏବଂ ଶିବରାତ୍ରି କରିଥାଉ ଶିବରାତ୍ରି କରିବା ଦ୍ୱାରା ଆମେ ଭଗବାନ ଶିବଙ୍କୁ ଯାହା ମାଗିବା ତାହା ଭଗବାନ ଆମକୁ ଦେଇଥାନ୍ତି ଆମର ମନସ୍କାମନା ପୂରଣ କରିଥାନ୍ତି ଶୀତଳ ଷଷ୍ଠୀ ଭଗବାନ ଶିବ ଏବଂ ମାତା ପାର୍ବତୀଙ୍କ ବିବାହ ଉପଲକ୍ଷେ ଶୀତଳଷଷ୍ଠୀ ପର୍ବ ପାଳନ କରାଯାଇଥାଏ ଏବଂ ରାମନବମୀ ମଧ୍ୟ ପାଳନ କରାଯାଇଥାଏ ରାମଙ୍କ ଜନ୍ମ ଦିନଠୁ ଆରମ୍ଭ କରି ସୀତା ବିବାହ ବିବାହ ଏବଂ ରାବଣ ପୋଡ଼ି ପର୍ଯ୍ୟନ୍ତ ରାମଙ୍କୁ ବଧ କରିବା ପର୍ଯ୍ୟନ୍ତ କରାଯାଇଥାଏ ଜନ୍ମାଷ୍ଟମୀ ପାଳନ କରାଯାଏ କୃଷ୍ଣଙ୍କ ଜନ୍ମ କିପରି ହେଇଥିଲା ସେ ବିଷୟରେ ସେଠାରେ ବ୍ରାହ୍ମଣ ଗୀତ ବୋଲାନ୍ତି ଏବଂ ବହୁତ ସୁରୁଖୁରୁରେ ପୂଜା କରାଯାଏ ବହୁତ ଆନନ୍ଦ ଉତ୍ସାହ କରାଯାଏ ଏଥିରେ ଆମ ଅଞ୍ଚଳରେ ପର୍ବପର୍ବାଣି ପାଳନ କରି ଆମେ ବହୁତ ଖୁସି ହୋଇଥାଉ ଏବଂ ବହୁତ ଆନନ୍ଦିତ ମଧ୍ୟ ହୋଇଥାଉ ନୂଆ ପୋଷାକ କିଣିଥାଉ ସେଥିପାଇଁ ଛୋଟ ଛୋଟ ପିଲାମାନେ ବହୁତ ଆନନ୍ଦରେ ଖୁସି ପର୍ବପର୍ବାଣି ସାମିଲ୍ ହୁଅନ୍ତି